ଆମେ ଗୋଟେ ଗଡ଼ରେଜ କମ୍ପାନୀର ଗୋଟେ କୁଲର୍ ଗୋଟେ କିଣିଥିଲୁ ତାହା ବହୁତ ଭଲ ସେ କୁଲର୍ ଥଣ୍ଡା ପବନ ଦଉଛି ମଝିରେ କିଛି ଅସୁବିଧା ହଉନି ଭଲ ଚାଲିଛି ରାତିରେ ବି ଥଣ୍ଡା ପବନ ଦେଲେ ଆମେ ଭଲରେ ଶୋଇ ପାରୁଛୁ ତାର କିଛି ଆବାଜ କିଛି ନାହିଁ ଘୁଂ ଘା ଘି ଘା କିଛି ନାହିଁ ଭଲ ଗଡ଼ରେଜ କମ୍ପାନୀର ସବୁ ଜିନିଷ ଭଲ ଗଡ଼ରେଜ କମ୍ପାନୀ ଆମର ଇଣ୍ଡିଆର ଗୋଟେ ଭଲ ବ୍ରାଣ୍ଡ୍ ସେଇଟା ସବୁ ପ୍ରକାର ଜିନିଷ ଦଉଛି ଅନେକ ପ୍ରକାର ସବୁ ଭଲ ଭଲ ଜିନିଷ ତାହା ଗଡ଼ରେଜ ଆମେ ଯେଉଁ କିଣିଛୁ କୁଲର୍ ତାହା ଆମକୁ ଖରାଦିନେ ବହୁତ ସହାୟତା କରୁଛି ତାହା ଥଣ୍ଡାପବନ ଦଉଛି ବୋଲି ଆମେ ସମସ୍ତେ ଶୋଇପାରୁଛୁ ତାପରେ ଆମେ ସେ ଗଡ଼ରେଜ ବହୁତ ଅଫର୍ ରେ ଗୋଟେ କିଣିଥିଲୁ ସେଇଟା ଆଉ ଚାଲିଛି ଏପର୍ଯ୍ୟନ୍ତ ସେ ଗୋଟେଥର ବି ଆ ମାନେ ତା ମେଡ଼ିକାଲକୁ ଯାଇନି ତା ମେଡ଼ିକାଲ ମାନେ ରିପ୍ୟାରିଙ୍ଗ ପାଇଁ କିଛି ଗୋଟେ ଖରାପ ବି ହେଇ ନାହିଁ ଚାଲିଛି ଗଡ଼ରେଜ କମ୍ପାନୀ ସବୁଠୁ ଭଲ ଆମ ଇଣ୍ଡିଆ ବ୍ରାଣ୍ଡ୍ ଇଣ୍ଡିଆ ବ୍ରାଣ୍ଡ୍ ତାପରେ ଭାରତ ମାତା କି ଜୟ